ଆମ ଅଞ୍ଚଳ ଜଙ୍ଗଲ ଆଦ୍ରଭୂମି ଅଭୟାରଣ୍ୟ ନଦୀ ପର୍ବତ ଆଦି ରହିଛି ଜଙ୍ଗଲରେ ବିଭିନ୍ନ ପ୍ରକାର ଗଛ ଲତାରେ ପରିପୂର୍ଣ୍ଣ ଅଛି ଆମ ଅଞ୍ଚଳରେ ଶାଳ ଶାଳ ଗଛ ମୁଖ୍ୟତଃ ଭାବରେ ଅଛି ଶାଳ ସେଥିରେ ଶାଳ ଗଛ ଚାର ଗଛ ଶିଆଳି ଗଛ ଶିଆଳି ପତ୍ର ଶାଳ ପତ୍ରକୁ ନେଇ ଆମ ଗ୍ରାମ ଲୋକ ସେଥିରେ ଇଏ କରୁଛନ୍ତି ବେପାର କରୁଛନ୍ତି ଜଙ୍ଗଲରେ ବିଭିନ୍ନ ପ୍ରକାର ଫଳ ଫୁଲ ଫଳ ଫୁଲ ଆଦି ଫଳୁଛି ସେଥିରେ ଆମେ ଚାର ଚାର ଇଏ ଫଳ ପାଉଛେ ଜଙ୍ଗଲରୁ ଛତୁ ଛତୁ ଆଦି ମିଳୁଛି ଜଙ୍ଗଲକୁ ଯାଇ କାଠଫାଠ ଆଣିଛେ ଆମେ ଜଙ୍ଗଲରେ ବିଭିନ୍ନ ପ୍ରକାର ମାନେ ଔଷଧୀୟ ଜିନିଷ ମଧ୍ୟ ମିଳୁଛି ସେଥିରୁ ଆମେ ଝୁଣା ଔଷଧ ବିଭିନ୍ନ ପ୍ରକାର ଚେରମୂଳି ସବୁ ମିଳୁଛି ଆମ ଏପଟେ ଆଦ୍ରଭୂମି ମଧ୍ୟ ଅଛି ଆଦ୍ରଭୂମିରେ ଚାଷବାସ ସବୁ ହେଉଛି ନଦୀ ଆମ ଏପଟେ ନଦୀ ବି ଅଛି ନଦୀରେ ସବୁ ବିଭିନ୍ନ ପ୍ରକାର ମାଛ କଙ୍କଡ଼ା ସବୁ ଚୁନାମାଛ ପୋହଳାମାଛ ଆଦି ସବୁ ରହିଛି ଏପଟେ ଆମର ପର୍ବତ ମଧ୍ୟ ଅଛି ପର୍ବତରେ ପର୍ବତରେ ବିଭିନ୍ନ ବିଭିନ୍ନ ପ୍ରକାର ଗଛ ପତ୍ର ରହିଛି ଗଛକୁ ଆମେ ସେ ତାମାନେ ବିଭିନ୍ନ ପ୍ରକାର ପର୍ବତରେ ବିଭିନ୍ନ ପ୍ରକାର ଗଛ ରହିଛି ପାହାଡ଼ ସବୁ ବଡ଼ ବଡ଼ ରହିଛି ସେଥିରୁ ଆମେ ଏ ପର୍ବତରେ ଶାଳ ଶାଳ ଗଛ ପିଆଶାଳ ସବୁ ଗଛ ସବୁ ଅଛି